ଓଡ଼ିଶାରେ କୃଷି ଶିଳ୍ପ ହେଉଛିି ଗୋଟେ ଏହିପରି ଶିଳ୍ପ ଯାହା ନହେଲେ ଆମ ଆମେ ଖାଇବାକୁ ମଧ୍ୟ ପାଇବୁନି ବଜାର ମଧ୍ୟ ବନ୍ଦ ହେଇଯିବ ଏହିସବୁ ଶିଳ୍ପ ପାଇଁ ଆମେ ଗର୍ବିତ କାରଣ ଏହିସବୁ ଶିଳ୍ପ ଯଦି କୃଷିମାନେ କୃଷକମାନେ ଚାଷ ନ କରିବେ ତେବେ ଆମେ କ'ଣ ଖାଇବା ସେ ତେଣୁ ସେମାନଙ୍କ ପାଇଁ ଆମେ ଜମିରେ ନାଳ କରିବା ଜଳର କୌଣସି ଅସୁବିଧା ହେବନି ଜଳ ପରିଚାଳନା ପାଇଁ ସେମାନଙ୍କୁ ସାହାଯ୍ୟ କରିବା ସାମାଜିକ ମୂଲ୍ୟାଙ୍କନ ମାନେ ସେମାନଙ୍କୁ ଆମେ ଏମିତି ଦର ଦେବା ଯେ ସେମାନେ ପୁନର୍ବାର ସେହି ଚାଷ କରିବା ପାଇଁ ଇଚ୍ଛୁକ ଥିବେ ଯେ ନା ଆମେ ତ ସେତେବେଳେ ଏହିସବୁ ଚାଷ କରିଥିଲେ ଆମକୁ ଭଲ ମୂଲ୍ୟ ମିଳିଛି ତେବେ ଆମେ କ'ଣ ପାଇଁ ସେହିସବୁ ଆଉ ଥରେ ଚାଷ କରିବା ନାହିଁ ଏହିପରି ଭାବରେ ଆମେ ଓଡ଼ିଶାର କୃଷି ଶିଳ୍ପକୁ ଉନ୍ନତ କରିପାରିବା ତେଣୁ ଓଡ଼ିଶାର କୃଷି ଶିଳ୍ପକୁ ଉନ୍ନତ କରିବା ପାଇଁ ଆମମାନଙ୍କୁ ଶିଳ୍ପ ମାନେ କୃଷକମାନଙ୍କ ସହିତ ସହାୟତା ରଖିବା ଉଚିତ ସେମାନଙ୍କୁ ଭଲରେ ଭଲ ପରିମାଣରେ ମୂଲ୍ୟ ଦେବା ସେମାନଙ୍କୁ ଜମିରେ କୌଣସି ପ୍ରକାରର ଅସୁବିଧା ନହେବା ନହେବେ ଯେମିତି ସେହିସବୁ ଆମେ ଦେଖିବା